କିଛି ଦିନ ପୂର୍ବରୁ ଓ୍ୱାନପ୍ଲସ କମ୍ପାନୀ ରୁ ମୁଁ ଗୋଟିଏ ଚାର୍ଜର ଅର୍ଡର କରିଥିଲି ଯାହାକି ମୋତେ ବହୁତ ଶାନ୍ତି ପ୍ରଦାନ କରିଛି ଏହାର କଲରଟି ମତେ ବହୁତ ପସନ୍ଦ ଆସିଲା କାରଣ ଏହା ବହୁତ ଗାଢ଼ କଲର ଥିଲା ଏହା ଦ୍ୱାରା ମୋ ମୋବାଇଲଟି ଖୁବ୍ ଶୀଘ୍ର ଚାର୍ଜ ହୋଇ ପାରୁଛି ଏହା ସୁଦୃଢ ଏବଂ ଦୀର୍ଘସ୍ଥାୟୀ ଏହି ଚାର୍ଜର୍ ଦ୍ୱାରା ମୋର ଚାରି ପାଞ୍ଚଟି ଫୋନ ଏକା ସାଙ୍ଗରେ ଚାର୍ଜ ହୋଇ ପାରୁଛି